ଆଜିକାଲି ତ ଖୁଚୁରା ବ୍ୟବସାୟରେ ଦରଦାମ ବହୁତ ବଢ଼ିଗଲାଣି ତେଣୁ ଲୋକମାନେ ସବୁ ଅନ୍ଲାଇନ୍ ଦ୍ୱାରା ମଗାଉଛନ୍ତି ଯଦି କିଛି କମ୍ କିଛି କମ୍ ଦାମ୍ରେ ମିଳିଥାନ୍ତା ପ୍ରତ୍ୟେକ ଲୋକମାନେ ଅନ୍ଲାଇନ୍ରେ ମଗାଇ ନେଇଥାନ୍ତେ ଆଜିକାଲି ତ ଖୁଚୁରା ବେପାରରେ ବହୁତ ଦରଦାମ୍ ବଢ଼ିଗଲାଣି ତେଣୁ ସମସ୍ତେ ଅନ୍ଲାଇନ୍ର ଜିନିଷ ମଗାଇ ବ୍ୟବହାର କରୁଛନ୍ତି